କୂଅରୁ ପାଣି ବାହାର କରିବା ପାଇଁ ବିଭିନ୍ନ ବାଟ ଅଛି ହେଲେ ତାଠୁ ସବୁଠୁ ମାନେ ବହୁତ ସହଜ ବାଟ ହେଉଛି ଏକ ଇଲେକ୍ଟ୍ରିକ୍ ମଟର ଲଗାଇଦବା ଯେଉଁଥିରେକି ପାଣି ପମ୍ପ ପମ୍ପ ଦ୍ଵାରାରେ କୂଅରୁ ପାଣି କଢ଼ା ହେଇପାରିବ ସେଥିରେ ମଧ୍ୟ ମାନେ ବହୁତ ପାଣି ବହୁତ କମ୍ ସମୟରେ ବାହାରେ ଆଉ ସେଇଟା ସବୁଠୁ ମାନେ ବହୁତ ସହଜ ଉପାୟ ଥାଏ ପାଣି ବାହାର କରିବାର